ହାଲୋ ମୋ ନାଁ ମାନସ ତ ଆମେ ବିବାହ ବାହାଘର ଇଏରେ ପାଣି ରଖିବା ପାଇଁ ଆମେ ଡ୍ରମ୍ ଚାରିଟା ପାଞ୍ଚଟା ଡ୍ରମ୍ ଆଉ ଡିସ୍ ବି ଭରୁ ରୋଷେଇ ପାଇଁ ଆଉ ଟ୍ୟାଙ୍କର୍ ବି ଆଣୁ ହାତ ଧୋଇବା ପାଇଁ ଲୋକମାନଙ୍କ ଇଏ ପାଇଁ ହାତ ଧୋଇବା ପାଇଁ ମାନେ ହାତ ଧୋଇବା ପାଇଁ ଟ୍ୟାଙ୍କର୍ ବି ଆଣୁ ଆଉ ଡ୍ରମ୍ ରେ ପାଣି ଭରିଥାଉ ଟ୍ୟାପ୍ ପାଣି ଭରିକି ତାକୁ ସେଥିରେ କାର୍ଯ୍ୟ କାର୍ଯ୍ୟରେ ଲଗଉ ଆଉ ସବୁ ଖାଇବା କାର୍ଯ୍ୟରେ ସବୁ ଲଗଉ ଭାତ ହେଲା କି ଡାଲି ଇଏ ଖଟା ତରକାରୀ ସବୁ ଆଇଟମ୍ ର ପାଣି ଲଗଉ ଡ୍ରମ୍ ରେ ଭରିକି ଆମେ କାର୍ଯ୍ୟରେ ସବୁ ଲଗଉ ଧୁଆଧୁଇ ଡିସ୍ ଖାଇ ସାରିଲା ପରେ ଯେଉଁ ଡିସ୍ ଫିସ୍ ସେ ଇଏରେ ପାଣି ଆମେ କାର୍ଯ୍ୟ ଲଗଉ ଆଉ ହାତ ଲୋକମାନେ ହାତ ଧୋଇବା ପାଇଁକା ଟ୍ୟାଙ୍କର୍ ଆଣୁ କି ପାଉଚ୍ କି ଡ୍ରମ୍ ରେ ପାଣି ଭରି ସା ଭରିକି ରଖିଦଉ ସେ ଗ୍ଲାସ୍ ଚାରିଟା ଖଣ୍ଡେ ପକେଇଦେଲେ ସିଏ ସେଥିରେ ହାତ ଧୁଅନ୍ତି ଆଉ ଖାଇବାରେ ପାଉଚ୍ ବ୍ୟବହାର କରୁ ଆମେ ଆଉ ଡ୍ରମ୍ ରେ ବା ଭରିକି ରଖିଥାଉ ସକାଳୁ ଡ୍ରମ୍ ରଖୁ ତାକୁ ଭରିକି ଡିସ୍ ଡ୍ରମ୍ ସବୁଥିରେ ପାଣି ଭରିକି ରଖୁ କାର୍ଯ୍ୟରେ ଲାଗିବା ପାଇଁ କାର୍ଯ୍ୟରେ ବି ହେଇଯାଏ ପାଣି ପାଣି ଡ୍ରମ୍ ରେ ରଖିଥାଉ